ବାର ଫେବୃୟାରୀ ଦୁଇହଜାର ଚବିଶି ଦୁଇ ଜାନୁଆରୀ ଦୁଇହଜାର କୋଡ଼ିଏ ପାଞ୍ଚ ଜାନୁଆରୀ ଉଣେଇଶି ଶହ ଅନେଶତ ଦୁଇ ଡିସେମ୍ବର ଦୁଇ ହଜାର ପନ୍ଦର ଚାରି ଅଗଷ୍ଟ ଦୁଇହଜାର ଉଣେଇଶି